ମୁଁ ଯେଉଁ ଛୁରୀ ଗୁଡ଼ିକ କିଣିକରି ଆଣିଥିଲି ସେ ଛୁରୀ ଗୁଡ଼ିକର ଟଙ୍କା ହିସାବରେ ତା'ର କାର୍ଯକାରିତା ଏତେ ଭଲ ନୁହେଁ ସେ ଛୁରୀଟି ପ୍ରଥମେ କିଣିଲା ବେଳେତ ବହୁତ ଭଲ କଟିଲା କିନ୍ତୁ ତା'ପରେ ଏତେ ଭଲକରି କଟିଲା ନାହିଁ ତାହାର ଦାଢ଼ ଦେଖୁ ଦେଖୁ କମ୍ ହୋଇଗଲା ତାହା ଏକ ଭଲ ବ୍ରାଣ୍ଡ୍ ର ଛୁରୀ ମଧ୍ୟ ଥିଲା ତଥାବି ଏତେ ପଇସା ନେବା ସତ୍ତ୍ୱେ କାର୍ଯ୍ୟକାରିତା ଦୁଇଦିନ ମଧ୍ୟ ଚଳିଲା ନାହିଁ ମୁଁ ସେଇ ଛୁରୀ ମାନଙ୍କର ଗୋଟେ ବଡ଼ ସେଟ୍ ଆଣିଥିଲି ଯୋଉଥିରେ ସ୍ମଲ୍ ସାଇଜ୍ ରୁ ଆରମ୍ଭକରି ମିଡ଼ିଅମ୍ ଏବଂ ବିଗ୍ ସାଇଜ୍ ପର୍ଯ୍ୟନ୍ତ ସବୁ ଛୁରୀ ଥିଲା ସେ ସେଟ୍ଟିକୁ ମୁଁ ବିଶ୍ୱାସକରି ଆଣିଥିଲି କିନ୍ତୁ ଦେଖିଲାବେଳକୁ ତା'ର କାର୍ଯ୍ୟକାରିତା ମୋ ହିସାବରେ ବିଲକୁଲ୍ ବି ଭଲ ନୁହେଁ ଯୋଉଥିରେ କି ଟମାଟୋଗୁଡ଼ିକୁ କାଟିଲା ବେଳେ ତା'ର ସବୁ ରସ ବାହାରି ପଡ଼ୁଛି ଯୋଉଟାକି ପ୍ରଥମେ ଯେତେବେଳେ ମୁଁ କଲି ସେତେବେଳେ ତ ହେଲାନାହିଁ କିନ୍ତୁ ତା'ପରେ ପରେ ଏଇଭଳି ହେଲା